ହଁ ଆମେ ରହୁଥିବା ଘରରୁ ନିକଟ ସ୍ଥାନରେ ଜଙ୍ଗଲ ଅଛି ଯୋଉ ଜଙ୍ଗଲରେ ଆମେ ମାନେ ବିଭିନ୍ନ ପ୍ରକାର ଯେପରିକି ବାରାହା ଯେପରିକି ଆମେ ସମ୍ବର ତାହା ଆମେ ଦେଖିଥାଉ ଏବଂ ବୃକ୍ଷର ରକ୍ଷଣା ବେକ୍ଷଣ ମଧ୍ୟ କରିଥାଉ ଆଉ ତା' ସହିତ ଲୋକଙ୍କ ଲୋକଙ୍କ ପାଇଁ ମଧ୍ୟ ସେଇଠୁ ବହୁତ ସାରା ଉପକାରୀ କାର୍ଯ୍ୟ ତ ଜଙ୍ଗଲରୁ ମିଳିଥାଏ ଆଉ ଆର୍ଦ୍ର ଭୁମି ମଧ୍ୟ ସେ ଜାଗାରେ ଲୋକଙ୍କ ପାଇଁ ଉପଯୁକ୍ତ ଅଛି